ଇଣ୍ଡିଆନ ଆଇଡ଼ଲ୍ ଭଳି ମ୍ୟୁଜିକ୍ ରିଆଲିଟି ସୋ ମୁଁ ପ୍ରାୟତଃ ଦେଖେ ନାହିଁ କାରଣ ଏସବୁରେ ମୋତେ କୌଣସି ଏତେଟା ପସନ୍ଦ ଆସେ ନାହିଁ କିନ୍ତୁ ଅଳ୍ପ କିଛି ଦିନ ବା ବର୍ଷ ତଳେ ଏକ ସଙ୍ଗୀତ ରିଆଲିଟି ସୋ ଆସିଥିଲା ଇଣ୍ଡିଆ ର ଷ୍ଟାର୍ ସେଥିରେ ଜଣେ ଗାୟକ ଉପ ବିଜେତା ହୋଇଥିଲେ ଯିଏକି ମୋତେ ବହୁତ ପସନ୍ଦ ଆସିଥିଲେ ତାଙ୍କର ନାମଟି ହେଉଛି ଦର୍ଶନ ରାବଲ ସେ ଅତି ସୁନ୍ଦର ଭାବେ ଗାନ କରିଥାନ୍ତି